ହଁ ମ୍ୟାଡ଼ାମ କୁହ ହଁ ମ୍ୟାଡ଼ମ୍ କୁହନ୍ତୁ କଣ କହିବାକୁ ଚାହୁଁଛନ୍ତି ନାଇଁ ନାଇଁ ଆପଣ ବୋଧେ ବେଙ୍ଗଲୋରରୁ କହୁଛନ୍ତି ମୁଁ ତ ଏଇ ସମ୍ବଲପୁର ହଉ ଆପଣଙ୍କ କଥାଟ ଟିକେଏ ଭୁଲ ହେଇଯାଉଚି

ହଁ ମ୍ୟାଡ଼ାମ ଆପଣ ଆପଣ କଣ ଖାଇବାଲାଗି ଚାହୁଁଛନ୍ତି ମତେ କୁହନ୍ତୁ ନାଇ ଆପଣ ଯାହା କିଛି ଖାଇବା ପାଇଁ ଚାହୁଁଛନ୍ତି ଆମ ଦୋକାନରେ ସେସବୁ ମିଳିଯିବ ଆପଣ କୋଉ କୋଉଠୁ କହୁଥିଲେ ଓ ବେଙ୍ଗଲୋରରୁ କହୁଥିଲେ କି ଓହୋ ଆମ ହଉଚି ସମ୍ବଲପୁରର ତ ଆପଣ ଯାହା କିଛି ବି ଖାଇବାକୁ ଚାହିଁବେ ଖାଇବାକୁ ଚାହୁଁଛନ୍ତି ଖାଇପାରିବେ ଆମ ଏଠି ପୁରା ମୋର ଗୋଟେ ଷ୍ଟଲ ପଡ଼ିଚି ସେଠି ଚାଓମିନ ଗୁପ୍ଚୁପ୍ ମଞ୍ଚୁରିଆନ୍ ବିରିୟାନୀ ଆହୁରି ଏଗ ରୋଲ୍ ଆହୁରି ସବୁକିଛିର ଫାଷ୍ଟଫୁଡ଼ ଖାଇବା ମିଳିଯାଉଚି ତ ଆପଣ ଯାହା ବି ଖାଇବାକୁ ଚାହୁଁଛନ୍ତି ଆସିକି ଆପଣ ଖାଇପାରିବେ ଅହୋ ଆପଣଙ୍କ ବେଙ୍ଗଲୁରରେ ସବୁ ପ୍ରକାର ଖାଇବା ମିଳିଯାଏ ସେଠି ରେଟ୍ କେତେ କାଣା କୁହନ୍ତୁ ଯଦି ହେବ ବଲେ ମୁଁ ଏଠି ତ ବହୁତ କମ ରେଟ୍ରେ ମିଳିଯାଉଛି ତ ମୁଁ ହେବ ବଲେ ଯାଇକି ବେଙ୍ଗଲୁରରେ ମୋ ଷ୍ଟଲ୍ ଦେବି ହଁ ତ ଦୟାକରି ଆ ଏଥରେ ବେଙ୍ଗଲୋରରୁ ଆସିଲା ବେଳେ କାଣା କରିବେ କି ମୋ ପାଇଁ ଗୋଟେ ଜାଗାଟା ଦେଖିକି ଆଇବେ ମୁଁଇ ସେଇଠି ନେଇକି ମୋ ଷ୍ଟଲ ପକାବି ଆଉ ହେଇ ନୁ ହିଁ ହେଇ ନୁ ହିଁ ଖାଇବା ଆଉ ମୁଁ ଆସଲେ ଖାଇବେ ମୁ ଷ୍ଟଲ ଦେବି ମୁଇଁ ଚାହୁଁମି ତ ଦେଟ ପତାର ସବୁ କହିଦେଉଚି ଆପଣ ଦୟାକରି ଶୁଣନ୍ତୁ ଗୋଟେ ଚାଓମିନର ଫୁଲ ପ୍ଲେଟ୍ ହେଲା ଅଶୀ ଟଙ୍କା ତାର ହାଫ୍ ପ୍ଲେଟ୍ ହେଲା ଚାଳିଶ ଟଙ୍କା ଗୋଟେ ମଞ୍ଚୁରିଆନର ଫୁଲ ପ୍ଲେଟ୍ ହେଲା ପଚାଶ ଟଙ୍କା ତାର ହାଫ୍ ପ୍ଲେଟ୍ ହେଲା ପଚିଶ ଟଙ୍କା ଗୋଟେ ଏଗ ରୋଲର ସେଟା ଗୋଟେ ଗୋଟେ ଏଗ ବାଲା ରୋଲର ହେଲା ତାର ରେଟ୍ ହେଲା ପଚିଶ ଟଙ୍କା ଆଉ ଫୁଲ୍ ଅଣ୍ଡାବାଲା ରୋଲ୍ ହେଲା ପଚାଶ ଟଙ୍କା ଆଉ ଗୋଟେ ଦଶ ଟଙ୍କାକୁ ଛଅଟା ମିଳିଯିବ ହଁ ତ ଏଥର ମୋ ପାଇଁ ମୁଁଇ ବି ଗୋଟେ କାମ କରିବି ଆପଣଙ୍କ ବେଙ୍ଗଲୋର ଯାଇକି ସେଠି ମୁଁ ଏଥର ଗୋଟେ ଷ୍ଟଲ ପକାବି ହଁ ଠିକ ଅଛି ମ୍ୟାଡ଼ାମ ଆପଣ ଆଡ଼େ ବର୍ଷା ହେଲାନ ଏଇଠି ବର୍ଷା ହେଲାନ ହଁ ବର୍ଷା ହେଲାନ ଆପଣଙ୍କ ଆଡ଼େ ହଉଛି କି ନାହିଁ ଟିକେ କୁହନ୍ତୁ ତ ବାସ ଇନେ ତ ବର୍ଷା ଜୋରଦାର ଆଇଲାନ ଆକି ମୋ ମୋ ଷ୍ଟଲ ଛାଡ଼ିବି କେମିତି ଘରକୁ ଯିବି ଯେ କେହି ଯାଣିଛି ବୋହୁତ ଜୋର ସେ ବର୍ଷା ମଧ୍ୟ ଆସିଲ ନ ହଁ ହେନ୍ତି କରମା ରହିଯିମା ନହେଲେ ହଁ ହଁ ତ ଭିଜିବି ନହେଲେ ଆଉ ଆପଣ ଚାହିବେ ଯଦି ମୋ ଦୋକାନକୁ ଆସିକି ଯାହା ଖାଇବାକୁ ଚାହୁଁଛନ୍ତି ସେସବୁ ଖାଇପାରିବେ ହଉ ରଖୁଚି ତା'ହେଲେ ହଉ ରଖୁଚି ବାଇ